ଆମ ରୋଷେଇ ଘରେ ଥିବା ବୈଦିକ ଉପକରଣ ଗୁଡ଼ିକ ହେଲା ମିକ୍ସଚର ଗ୍ରାଇଣ୍ଡର ଓଭାନ ଫ୍ରିଜ୍ ଇଂଡ଼କ୍ସନ ଇଂଡ଼କ୍ସନ ହିଟର୍ ଏଇସବୁ ହେଲା ଆମ ବୈଦିକ ଉପକରଣ ପୁରୁଣା ଦିନଠାରୁ ଅନୁଭୂତି ହେଲା ଆଗରୁ ଆମେ କାଠ ଚୁଲ୍ଲାରେ ରୋଷେଇ କରୁଥିଲୁ ଏବଂ ବଡ଼ ବଡ଼ ହାଣ୍ଡି କରେଇ ବସେଇ ରୋଷେଇ କରୁଥିଲୁ ଏବେକା ଯୁଗରେ ଗ୍ୟାସ୍ ହୋଇଯିବା ଦ୍ୱାରା ବହୁତ ଶୀଘ୍ର ରୋଷେଇ ହେଉଛି ଇଂଡ଼କ୍ସନ ଦ୍ୱାରା ବି ବହୁତ ଶୀଘ୍ର ରୋଷେଇ ହେଇପାରୁଛି ପ୍ରେସର୍ ଦ୍ୱାରା ଶୀଘ୍ର ରୋଷେଇ ହେଇପାରୁଛି ଗ୍ରାଇଣ୍ଡର ଦ୍ୱାରା ଶୀଘ୍ର ଶୀଘ୍ର ମସଲା ବାଟି ହେଇପାରୁଛି ଏବେକାର ସମୟ ସମୟ ବହୁତ କମ୍ ସୀମିତ ସମୟ ଭିତରେ ରୋଷେଇବାସ ସବୁ ଠିକ୍ଠାକ୍ ହୋଇପାରୁଛି କିନ୍ତୁ ଆଗରୁ ଥିଲା କାଠଚୁଲ୍ଲା ଯେଉଁ କାଠଚୁଲ୍ଲାରେ ରୋଷେଇକରି ଖାଇବାଠାରୁ ଗ୍ୟାସ୍ କଳା ଧୂଆଁରେ ସବୁ ଘରଦ୍ୱାର କଳା ହେଉଥିଲା ତେଣୁ ଯଦି ସେଇ ଉପକରଣ ଗୁଡ଼ିକ ଯୁଗରେ ଆଜିର ଯୁଗରେ ଆଉ ଉପଯୋଗ ହେଉନାହିଁ ତେଣୁ ପୁରୁଣା ଦିନଠାରୁ ଆଜିରଦିନ ପୁରା ଭିନ୍ନ ବୋଲି ଆମେ ମନେ କରୁଛୁ ପୁରୁଣା ଯୁଗରୁ ଆଧୁନିକ ଯୁଗକୁ ଆସି ଯାଇଛୁ ବୋଲି ମନେକରୁଛୁ ପୁରୁଣା ଦିନର ଯୁଗ ଯେଉଁ ରୋଷେଇବାସ ହଉଥିଲା ଡେକଚି ହଣ୍ଡା ଭଳିଆ ବଡ଼ବଡ଼ ଯେମିତି ଜିନିଷ ବ୍ୟବହାର ହଉଥିଲା ଏ ଆଧୁନିକ ଯୁଗରେ ମିକ୍ସଚର ଗ୍ରାଇଣ୍ଡର ଗ୍ୟାସ୍ ସିଲିଣ୍ଡର ଓପନ ହେବାଦ୍ୱାରା ଲୋକମାନେ ଖୁବ୍ ଶୀଘ୍ର ଶୀଘ୍ର ରୋଷେଇ କରିପାରୁଛନ୍ତି ଏବଂ ସୀମିତ ସମୟ ଭିତରେ ସବୁକିଛି ସମାପ୍ତ ହେଇପାରୁଛି